ଭାରତରେ ଆମେ ମୁଖ୍ୟତଃ ଆମିଷ ଓ ନିରାମିଷ ଖାଦ୍ୟ ପସନ୍ଦ କରାଯାଏ ଏଠାର ଅଧିକ ଲୋକ ନିରାମିଷ ଖାଦ୍ୟ ପସନ୍ଦ କରନ୍ତି ଭାରତର ବ୍ୟଞ୍ଜନ ଓ ମସଲା ପାଇଁ ବିଶ୍ୱରେ ପ୍ରସିଦ୍ଧ ଏଠାରେ ସୁଷମ ଓ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିଥାଏ ଏହାର ଲୋକପ୍ରିୟ ଖାଦ୍ୟଗୁଡ଼ିକ ହେଲା ହାଇଦ୍ରାବାଦୀ ବିରିୟାନୀ ଆମ ପଶ୍ଚିମ ଭାରତରେ ରୁଟି ଲୋକପ୍ରିୟ ଖାଦ୍ୟ ଓ ପୂର୍ବ ଭାରତରେ ଦହି ପଖାଳ ଏବଂ ତା ସହିତ ବିଭିନ୍ନ ପ୍ରକାରର ତରକାରୀ ଆମ ଦକ୍ଷିଣ ଭାରତରେ ବହୁ ପ୍ରକାର ବ୍ୟଞ୍ଜନ ଓ ମସଲା ଗୁଡ଼ିକ ବ୍ୟବହୃତ ହୁଏ ଯେପରିକି ମସଲା ଡୋସା ଇଟିଲି ସାମ୍ବର ଲେମନ ରାଇସ୍ ଦହି ଭାତ ପିଖଳି ଜିରା ରାଇସ୍ ଖିଚଡ଼ି ପାପଚାରୁ ଆମର ଭାରତରେ ବହୁ ପ୍ରକାର ବ୍ୟଞ୍ଜନ ମିଲିଛି ଆମ ଉତ୍ତର ଭାରତରେ ମଧ୍ୟ ବହୁ ପ୍ରକାର ବ୍ୟଞ୍ଜନ ତିଆରି ହେଉଛି ଆମ ଭାରତ ଓ ମସଲା ତିଆରି କରିବାରେ ବିଶ୍ୱରେ ପ୍ରଥମ ରେକର୍ଡ଼ ରଖିଛି ଏବଂ ସେ ଅନ୍ୟ ଦେଶକୁ ମସଲା ଆମଦାନୀ ଏବଂ ରପ୍ତାନି କରୁଛି